ମୋର ପ୍ରିୟ ଖେଳ ହେଉଛି ଲୁଡ଼ୋ ମୁଁ ଲୁଡ଼ୋ ଖେଳିବାକୁ ଖୁବ ଭଲପାଏ ଲୁଡ଼ୋରେ ଦୁଇ ପ୍ରକାର ଖେଳ ଥାଏ ଗୋଟେ ହେଉଛି ଲୁଡ଼ୋ ଆଉଗୋଟେ ହେଉଛି ସାପ ଶିଢ଼ି ସାପ ଶିଡ଼ି ଖେଳ ମୋର ଅତ୍ୟନ୍ତ ପ୍ରିୟ ସେଥିରେ ଦୁଇଜଣ ଅଥବା ତିନିଜଣ ଅଥବା ଚାରିଜଣ ଖେଳାଳି ଖେଳି ପାରିବେ ସେଥିରେ ଶିଢ଼ି ଥାଏ ଏବଂ ସାପ ବି ଥାଏ ଗୋଟିରେ ଯେଉଁ ଅଙ୍କ ପଡ଼ିବ ସେତୋଟି ଅଙ୍କ ଘର ଗଲାପରେ ଯୋଉଠି ଆମେ ଛିଡ଼ା ହେବା ସେଠି ଯଦି ଶିଢ଼ିର ପ୍ରାରମ୍ଭ ଭାଗ ଥାଏ ତାହେଲେ ଆମେ କିଛି ବାଟ ଉପରକୁ ଯାଇଥାଉ କିନ୍ତୁ ଯଦି ସେଠାରେ ସାପର ମୁହଁ ଥାଏ ତେବେ ଆମେ ସେଠାରୁ ତଳକୁ ଖସି ଯାଇଥାଉ ଏହିଭଳି ଭାଡ଼େ ଭାବେ ସାପ ଶିଢ଼ି ଖେଳଟି ହୋଇଥାଏ ଆମକୁ ସେଇଟା ବହୁତ ଭଲଲାଗେ ଆଉ ଆମେ ଘରେ ଲୁଡ଼ୋ ବସି ସବୁ ସାଙ୍ଗସାଥି ଭାଇ ଭଉଣୀ ମାଆ ବାପା ସବୁ ମିଶିକି ଖେଳିଥାଉ ସେଥିପାଇଁ ମୋତେ ଲୁଡ଼ୋ ଖେଳ ବହୁତ ଭଲଲାଗେ